ଆମ ଅଞ୍ଚଳରେ ଏପରି କେହି ସମାଜସେବୀ କଳାକାର ଭଳି ଲେଖକ ଲେଖିକା ବ୍ୟକ୍ତିତ୍ୱ ନାହାନ୍ତି ଯେଉଁମାନେ ଦୁନିଆ ସାମ୍ନାକୁ ଆସିପାରିଛନ୍ତି କିନ୍ତୁ ତା' ନହେଲେ ଆମ ନିଜ ଗ୍ରାମରେ ମୋ ନିଜ ଘରେ ମୋ ମା' ଏକ କଳାକାର ଅଟେ କଳାକାର ବୋଲି ସେ ସବୁପ୍ରକାର ଚିତ୍ର ମଧ୍ୟ ଅଙ୍କନ କରିପାରେ ତା' ସହିତ ସିଏ ଏକ ବହୁତ ବଡ଼ ଲେଖିକା ସେ ବହୁତ ପ୍ରକାରର କବିତା ଲେଖିଅଛି ତା' କବିତା ଗୁଡ଼ିକ ଯେତେ ମଧୁର ଶୁଣିବାକୁ ଲାଗେ ତା'ର ସେହିଭଳି ମାନେ ବି ଥାଏ ତା' ସହିତ ସିଏ ଏକ ଭଲ ଗୃହିଣୀ ମଧ୍ୟ ସମାଜ ସେବା କରିବାକୁ ବି ସେ କେବେ ପଛାଏ ନାହିଁ ଆଉ ମୁଁ ଚିତ୍ରାଙ୍କନରେ ଖୁବ୍ ଭଲ ଏବଂ ନୃତ୍ୟ ପରିବେଷଣରେ ମଧ୍ୟ ମୋର କିଛି ଜ୍ଞାନ ରହିଅଛି ଏହିଭଳି ଆମ ଅଞ୍ଚଳରେ କେତେକ ଲୋକ ଅଛନ୍ତି ଯାହା ଆମ ଅଞ୍ଚଳର ଲୋକମାନଙ୍କୁ ଖୁବ ସାହାଯ୍ୟ କରିଥାନ୍ତି ଏବଂ ତା' ନହେଲେ ଯେଉଁ ଯେଉଁ ଲୋକମାନେ ବାହାରୁ ଆସିଥାନ୍ତି ତାଙ୍କୁ ମଧ୍ୟ ସେବା ଶୁଶ୍ରୂଷା କରିଥାନ୍ତି ସେମାନେ